ହଁ ମୁଁ ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଏକ ହଜାର ନଅଶହ ଅନେଶତ ଦୁଇ ଲକ୍ଷ ପାଞ୍ଚ ହଜାର ପାଞ୍ଚଶହ ପଞ୍ଚାନବେ ତିନି ଲକ୍ଷ ଚାଳିଶ ହଜାର ଆଠଶହ ଅଠାନବେ ଚାରି ଲକ୍ଷ ବାଇଶି ହଜାର ଦୁଇଶହ କୋଡ଼ିଏ ଆଠ ଲକ୍ଷ ନବେ ହଜାର ଦୁଇଶହ ଅନେଶତ